ଧର୍ମ ବିଷୟରେ କୌଣସି ବିଦ୍ୟାଳୟରେ କିମ୍ବା ପାଠ୍ୟକ୍ରମରେ ଆଲୋଚନା କରିବା ଏକ ଅଂଶ ନୁହେଁ ଏହାବି ଅଂଶ ହେବ ଉଚିତ ନୁହେଁ ସବୁପ୍ରକାର ଧର୍ମକୁ ସବୁପ୍ରକାର ବର୍ଣ୍ଣ ଜାତି ନିର୍ବିଶେଷରେ ଭାରତୀୟ ତେଣୁ ସବୁ ଧର୍ମକୁ ଆମେ ସମାନ ଦୃଷ୍ଟିରେ ଦେଖିବା ଦରକାର ଧର୍ମକୁ ନେଇକି ଧର୍ମକୁ ନେଇକି ଧର୍ମକୁ ବିଚାର କରି ଲୋକ ଲୋକ ମାନଙ୍କ ମଧ୍ୟରେ କୋଣସି ଭାଗ ବାଣ୍ଟ କରିବା ଉଚିତ ନୁହେଁ ତେଣୁ ଧର୍ମ ସବୁ ଧର୍ମକୁ ଆମେ ସମାନ ଭାବରେ ସମାନ ଭାବରେ ସମ୍ମାନ କରିବା ଉଚିତ